ଆମ ଜିଲ୍ଲା ହେଉଛି ମେଳା ଆଉ ଉତ୍ସବର ଜିଲ୍ଲା ଏଠାରେ ବହୁତ ମେଳା ଉତ୍ସବ ପାଳନ କରାଯାଏ ଯେପରିକି ଖଣ୍ଡଗିରି ମେଳା ଖୋର୍ଦ୍ଧା ମହୋତ୍ସବ ଧଉଳି ଯାତ୍ରା ଏମିତି ବିଭିନ୍ନ ପ୍ରକାରର ତୋଷାଳୀ ମେଳା ଭୁବନେଶ୍ୱରରେ ପଡ଼େ ଏମିତି ବିଭିନ୍ନ ପ୍ରକାର ମେଳା ବାର୍ଷିକ ଯାତ୍ରା ଅନୁଷ୍ଠିତ ହୁଏ ଏହି ମେଳାରେ ବହୁତ ବାହାରୁ ବି ଲୋକ ଯିବା ଆସିବା କରନ୍ତି ବହୁତ ଦୋକାନ ପତ୍ର ଦିଆ ହୁଏ ଦୋଳି ଠାରୁ ଧରି କରି ସବୁ ଜିନିଷ ସେ ମେଳାରେ ପଡ଼େ ଲୋକ ମାନଙ୍କୁ ସୁବିଧା ହୁଏ ବର୍ଷକ ପାଇଁ କିଣା ବିକା କରିକି ରଖନ୍ତି ଆଉ ଯେଉଁ ଜିନିଷ ମାର୍କେଟ ରେ ନ ମିଳେ ସେ ଜିନିଷ ମେଳା ରେ ଖୋଜିଲେ ମିଳେ ତେଣୁ ଲୋକ ମାନେ ବହୁତ ମେଳା କୁ ଯାଆନ୍ତି ମେଳାରେ ବହୁତ ମନୋରଞ୍ଜନ ହୁଏ ସେଠାରେ ନାଚ ଗୀତ ଠାରୁ ଧରି କରି ହୁଏ ଆମର ମୁଁ ମେଳା କୁ ଯାଇଥିଲି ମୋର ପର୍ସ ଟି ହଜିଗଲା ଖଣ୍ଡଗିରି ମେଳାରେ ତେଣୁକରି ମୁଁ ଖୋଜି ଖୋଜି ବହୁତ ହାଲିଆ ହେଲି ଆଉ ଶେଷକୁ ବହୁତ ଅସୁବିଧା ର ସମ୍ମୁଖୀନ ହୋଇକି ଘରକୁ ଆସିଲି ଆଉ